ମୋ ରୋଷେଇ ଘରେ ଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକ ହେଉଛି ଗ୍ରାଇଣ୍ଡର

ସିଲିଣ୍ଡର ଇଣ୍ଡକସନ୍ କୁକର୍ ହଁ ପୁରୁଣା ଦିନଠାରୁ ଆଗ ପୁରୁଣା ଦିନଠାରୁ ବର୍ତ୍ତମାନ ବହୁତ କିଛି ଉନ୍ନତି ହୋଇଛି ଆଉ ସୁବିଧା ଯୋଗ୍ୟ ମଧ୍ୟ ଆଉ ସେ ଟାଇମରେ ଯେମିତିକି ମିକ୍ସର୍ ଗ୍ରାଇଣ୍ଡର ଆଭେଲେବୁଲ ନଥିଲା ସେ ସମୟରେ ଶୀଳ ଦ୍ୱାରା ମସଲା ବଟା ଯାଉଥିଲା ଚୁଲ୍ଲିରେ ରୋଷେଇ କରିବାକୁ ପଡ଼ୁଥିଲା ବିଭିନ୍ନ ସାମଗ୍ରୀର ଅଭାବ ଯୋଗୁଁ ସେ ସମୟରେ ବହୁତ କିଛି କରିବା ପାଇଁ ଟାଇମ ଲାଗୁଥିଲା ଯାହାକି ଏବେ ସେ ସମୟ ଦରକାର ପଡ଼ୁନି କମ୍ ସମୟ ଭିତରେ ବହୁତ କିଛି ରୋଷେଇ ହେଇଯାଉଛି ହଁ ଆଗ ଅପେକ୍ଷା ଏବେ ବେଟର ଅଛି ଭଲ ଅଛି